ହ୍ୟାଲୋ ଆପଣ ଗରମାଗରମ ରେଷ୍ଟୁରାଣ୍ଟରୁ କହୁଥିଲେ ମୁଁ ଗୀତା ମହାନ୍ତ ଶସାରୁ କହୁଥିଲି ମୁଁ ଯୋଉ ଖାଦ୍ୟ ଅର୍ଡ଼ର୍ କରିଥିଲି ତାକୁ ଆପଣ କ୍ୟାନ୍ସଲ୍ କରିଦିଅନ୍ତୁ ଆମ ଘରେ କିଛି ଅସୁବିଧା ହେଇଯାଉ ହେଇଯାଇଛି ସେଥିପାଇଁ ଆମେ ସେଇ ଖାଦ୍ୟକୁ ଗ୍ରହଣ କରିପାରିବୁ ନାହିଁ